ଆମ ଅଞ୍ଚଳର ଏକ ଗରିବ ଅଞ୍ଚଳ ଯେଉଁ ଜାଗାରେ ଶିକ୍ଷାର ଘୋର ଅଭାବ ସରକାର ଯେତେ ଅନୁଦାନ ଦେଲେ ବି ଭଲ ଭାବରେ କାମ ହୋଇପାରେନାହିଁ ଗାଁ ଗୁଡ଼ିକୁ ଯିବାପାଇଁ ରାସ୍ତା ନାହିଁ ସରକାରଙ୍କ ଠାରୁ ଆସୁଥିବା ଅନୁଦାନ ରାଶି ବାଟମାରଣା ହେଇଥାଏ ଯଦିଓ ସେଠାରେ କାମ ହୁଏ ଦୁଇମାସ ପରେ ଯେଉଁ ରାସ୍ତାକୁ ସେହି ରାସ୍ତା ହେଇଯାଏ ପରିବେଶରେ ମଧ୍ୟ ସେହିପରି ନାମକୁ ମାତ୍ର ଗଛ ଲଗାଯାଏ ଯାହାଫଳରେ ବର୍ଷା କମିବାରେ ଲାଗିଛି ବର୍ଷାଦିନେ ବିଭିନ୍ନପ୍ରକାରର ରୋଗ ହୁଏ ଯେମିତି କି ଡେଙ୍ଗୁ ମ୍ୟାଲେରିଆ ହଇଜା ସରକାରଙ୍କ ଅବହେଳା ଯୋଗୁଁ ଲୋକମାନେ ରାଷ୍ଟ୍ର ସେବା ପାଇବାରୁ ବଞ୍ଚିତ ହୁଅନ୍ତି ଏହାବ୍ୟତୀତ ଆମ ଅଞ୍ଚଳରେ ଅପରାଧ ଏବଂ ସାମାଜିକ ଅଶାନ୍ତି ଦେଖାଯାଏ ଏହା ହେଉଛି ଗ୍ରାମାଞ୍ଚଳରେ ସରକାରୀ ଶାସନର ଅଭାବ